ଢେଙ୍କାନାଳ ଜିଲ୍ଲାରେ ବହୁତ ଗୁଡ଼ିଏ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ହୁଏ ଯେପରିକି ଗଜଲକ୍ଷ୍ମୀ ପୂଜା ମାଘ ସପ୍ତମୀ ମେଳା ଦଣ୍ଡ ନାଚ ଝାମୁ ଯାତ୍ରା ଅପେରା ପଡ଼େ ବିଭିନ୍ନ ପ୍ରକାର ସର୍କସ ମଧ୍ୟ ପଡ଼େ ଏଭଳି ଭାବେ ବହୁତ କିଛି ପ୍ରକାର କାର୍ଯ୍ୟକଳାପ ହୋଇଥାଏ